ହ୍ୟାଲୋ ହଁ ଆଜ୍ଞା ଆମର ଟିକେ ଇଲେକ୍ଟ୍ରିକ୍ ସାମାନ ଥିଲା ୱାରିଙ୍ଗ ପାଇଁ ତ ମୋର ପିଲା ପଠେଇକି ଦେଖିବେ କି ପାଞ୍ଚ ସାତ ବଖରା ଘର ପାଇଁ ହୁଁ ହଁ ପାଞ୍ଚ ଛଅ ବଖରା ରୁମ୍ ପାଇଁ ୱାରିଙ୍ଗ ସାମାନ କ'ଣ କେତେ ପଡ଼ିବ ମୋତେ ଟିକେ ଜଣେଇବେ କି ହୁଁ ଟିକିଏ କମ୍ କରିକିରି କୁହନ୍ତୁ କେତେ ହଁ ହଁ ଆଉ ତ କାଲି ପଠେଇବେ ହଉ ହଁ ହଁ ଆମର ପୁରୁଣା ଘରଟା ରହିଯାଇଛି ତ ଆଗରୁ ତ